ମୋ ବଗିଚାରେ ଲାଗିଥିବା ଗଛ ଗୁଡ଼ିକର ଉତ୍ତମ ସ୍ବାସ୍ଥ୍ୟ ପାଇଁ ମୁଁ ମୋ ଭଉଣୀଠାରୁ ପରାମର୍ଶ ନେଇଥାଏ କାରଣ ତାକୁ ଗଛମାନଙ୍କ ଉପରେ ବହୁତ ପ୍ରକାର କଥା ଜଣାଅଛି ଏବଂ ସେ ନିଜେ ମଧ୍ୟ ଗଛ ଲଗେଇବାକୁ ବହୁତ ଭଲପାଏ ପ୍ରମୁଖତଃ ଭାବରେ ଯେଉଁ ଲୋକମାନେ ଗଛ ଲଗାନ୍ତି ସେମାନଙ୍କୁ ଉଦ୍ଭିଦ ବିଶେଷଜ୍ଞ ମାନଙ୍କଠାରୁ ପରାମର୍ଶ ନେବା ଆବଶ୍ୟକ ହୋଇଥାଏ ଯଦି ସେମାନେ ଗଛକୁ ବହୁତ ଭଲ ପାଇଥାନ୍ତି ତ ସେଇପରି ଭାବରେ ମୁଁ ଯେତେବେଳେ ଟିଭି ଟିଭିରେ ଟେଲିଭିଜନରେ ଯେକୌଣସି ପ୍ରୋଗ୍ରାମ ଓ ସ୍ବତନ୍ତ୍ର ଉପସ୍ଥାପନା ଆସିଥାଏ ଉଦ୍ଭିଦ ବିଜ୍ଞାନୀମାନଙ୍କୁ ନେଇକି ମୁଁ ସେସବୁ ଦେଖେ ଏବଂ ମୁଁ ସେଇସବୁରୁ ଗଛର କିପରି ଭଲ ଦେଖାଶୁଣା କରାଯିବ ଗଛକୁ କ'ଣ କ'ଣ ଦରକାର ସାର ପାଣି ଏବଂ ଆହୁରି ଯେ ତାର ଅ ଜଳବାୟୁକୁ କିପରି ଜଳବାୟୁରେ ଗଛଟି ତାହା କିପରି ରହିବ ଗଛକୁ କିପରି ଭାବରେ ଏକ ଅ ପରିବେଶ ଦରକାର ସେସବୁ ଉପରେ ମୁଁ ଗୋଟେ ଅ ସମ୍ପୂର୍ଣ୍ଣ ଜ୍ଞାନ ଆହରଣ କରିଥାଏ ଏବଂ ସେ ଗୁଡ଼ିକୁ ଗୁଟେ ଖାତାରେ ଟିପି ରଖିକି ଲେଖି ରଖିକି ତାକୁ କାର୍ଯ୍ୟରେ ପରିଣତ କରିବାକୁ ଚେଷ୍ଟା କରିଥାଏ ଗଛ ବିଶେଷ ଭାବରେ ଆମ ମାନଙ୍କ ପରିବେଶରେ ରହିବା ନିତ୍ୟାନ୍ତ ଆବଶ୍ୟକ କାରଣ ଗଛ ହିଁ ଆମକୁ ଅ ଅମ୍ଳଜାନ ପ୍ରଦାନ କରିଥାଏ ଏବଂ ଏ ସମୟରେ ଗଛଗୁଡ଼ିକୁ କହିବାକୁ ଗଲେ ଗଛ ବହୁତ ଭାବରେ କଟା ଯାଉଛି ଏବଂ ସେଇଥିପାଇଁ ସେଥିପ୍ରତି କେହି ଧ୍ୟାନ ଦଉନାହାଁନ୍ତି ଯଦି ହେଲ ଯାହାହେଲେ ବି ଯଦି ଅ ସରକାର ନୂଆନୂଆ ଗଛ ବୃକ୍ଷରୋପଣ କରୁଅଛି ରାସ୍ତାମାନଙ୍କରେ କିମ୍ବା ସେସବୁ ସେସବୁ ସ୍ଥାନରେ ଯେଉଁଠି ଗଛ ନାହିଁ ତଥାପି ବି ସେସବୁର ଠିକ୍ ଦେଖାଶୁଣା ନହେଲେ ଗଛଗୁଡ଼ିକ ବଢ଼ିପାରିବ ନାହିଁ ତ ମୁଁ ଯେତେବେଳେ ମୋ ବଗିଚାରେ ଗଛଗୁଡ଼ିକର ଦେଖାଶୁଣା କରେ ସେସବୁର ଦେଖାଶୁଣା ବେଳେ ମୁଁ କିଛିଟା ବିଶେଷଧ୍ୟାନ ରଖିଥାଏ ଯେପରିକି ତାକୁ କିପରି ଭାବରେ ଠିକ୍ ରେ ପାଣି ଦିଆଯିବ ତାକୁ ତାଉପରେ ସୂର୍ଯ୍ୟକିରଣ ପଡ଼ୁଛି ନା ନାହିଁ ଯଦି କୌଣସି ପୋକ କିମ୍ବା ଅନ୍ୟ କୌଣସି ଜିନିଷ ଯୋଗୁଁ ପତ୍ରଗୁଡ଼ା ପୋକରା ହେଇଯାଉଛି ସେସବୁକୁ କିପରି ଠିକ୍ କରାହବ ସେସବୁ ଉପରେ ମୁଁ ବିଶେଷଧ୍ୟାନ ଦେଇଥାଏ ଏବଂ ଗଛଗୁଡ଼ିକୁ ପୋକରୁ ରକ୍ଷା କରିବା ପାଇଁ ଏବଂ ଆଉ ସବୁ ଜିନିଷ ଯେପରିକି ଭାବେ ଏକ ପ୍ରାଣୀକୁ ରୋଗ ହୋଇଥାଏ ଗଛକୁ ଭି ରୋଗ ହୋଇଥାଏ ଗଛର ପତ୍ରରେ ପୋକ ଲାଗି ଯାଇଥାନ୍ତି ତ ସେଇ ସବୁରୁ ଗଛକୁ ବଞ୍ଚେଇବାପାଇଁ ତ ଏକପ୍ରକାର ସାର ବହୁତ ପ୍ରକାର କେବଳ ଏକପ୍ରକାର ନୁହଁ ବହୁତ ପ୍ରକାର ସାର ଦିଆଯାଇଥାଏ ଏବଂ ଗଛକୁ ଅ ଗଛପାଇଁ ଏକ ପ୍ରାକୃତିକ ପରିବେଶ ଏକପ୍ରକାର ପରିବେଶ ସୃଷ୍ଟି କରାଯାଇଥାଏ ଯେଉଁଥିରେ ଗଛର ଅ ସ୍ବାସ୍ଥ୍ୟ ଉନ୍ନତ ହେଇପାରେ ସ୍ବାସ୍ଥ୍ୟର ଉନ୍ନତି ହେଇପାରିବ ତ ଯଦି ଆମେ ଗଛ କୁ ଜଗିବା ତ ଗଛ ବି ଆମ ସ୍ବାସ୍ଥ୍ୟପ୍ରତି ଧ୍ୟାନଦେବେ ଏକ ଗଛକୁ ଛୋଟ ରୁ ବଡ଼ କରିବାରେ ବହୁତ ହିଁ ସମୟ ଲାଗିଥାଏ ଏବଂ ତା ପ୍ରତି ବିଶେଷଧ୍ୟାନ ଦେଲେ ହିଁ ଏକ ଛୋଟ ଗଛଟି ବଡ଼ଗଛରେ ପରିଣତ ହେଇପାରିବ ତ ସେହି ହିସାବରେ ମୁଁ ଯେତେବେଳେ ମୋ ଗଛର ଧ୍ୟାନନିଏ ମୁଁ ମୋର ପ୍ରିୟ ଭଉଣୀଠାରୁ ପରାମର୍ଶ ନେଇଥାଏ ଯିଏ ଗଛ ଉପରେ ବହୁତ ଅ ଜ୍ଞାନ ରଖିଥାଏ